ମୁଁ ପରିବା ଡିଲର୍ କହୁଛି ମୋର କିଛି ଫ୍ରେସ୍ ପରିବା ଦରକାର ଥିଲା ମୁଁ ଯେହେତୁ ଜଣେ ଡିଲର୍ ତେଣୁ ମୋତେ ଫ୍ରେସ୍ ପରିବା କିଛି ଦରକାର ନାଇଁ ଏବେ କ'ଣ କ'ଣ ପରିବା ବାହାରୁଛି ବାଡ଼ିରେ କି ଆଚ୍ଛା ତ ଟମାଟୋ କେ ଜି କେତେ ଏବେ ଅଛି ଟମାଟୋ କେ ଜି କେତେ ଅଛି ଆଚ୍ଛା ବାଇଗଣ କେ ଜି କେତେ କାଲି କି ତୋଳିଥିବା ଫ୍ରେସ୍ ପରିବା ଗାଡ଼ି ପଠାଇବି ନା ତୁମେ ଫାର୍ମକୁ ପଠାଇ ଦେବ ହଉ ଆମର କଖାରୁ ଦରକାର ପାଞ୍ଚ କୁଇଣ୍ଟାଲ୍ ବା ବାଇଗଣ ପଚାଶ କେ ଜି ବିଲାତି ଗୋଟେ କୁଇଣ୍ଟାଲ୍ ଆଉ ତା'ପରେ ପୋଟଳ ପଚାଶ କେ ଜି ଭେଣ୍ଡି ଆମର ଦରକାର ସତୁରି କେ ଜି ଏତିକି ଆମର ଦରକାର ତା'ପରେ ଆପଣ ରେଟ୍ ଟିକେ ଆମକୁ ପାଞ୍ଚ ସାତଟଙ୍କା କମରେ ଦିଅନ୍ତୁ ନାହିଁ ତୋଳିକି ସାଙ୍ଗେ ସାଙ୍ଗେ ପଠାଇବ ଯେଉଁ ଆମ ଗାଡ଼ି ମୁଁ ପଠାଇବି ତୁମେ ପଠାଇ ଦେବ ଗାଡ଼ି ପଠାଇ ସଜନା ଛୁଇଁ ଅଛି କି ସଜନା ଛୁଇଁ ଅଛି କି

ଯାହା ଦେବ ସବୁ ସଜ ପରିବା ଦେବ ଆଉ ସଜନା କାଲି ଜଣେ ମୋତେ ଅର୍ଡ଼ର୍ ଦେଇଛି ତ ମୋର ସଜନାଟା ଟିକେ ନିହାତି ଦରକାର ଆଳୁ ତିରିଶି କେ ଜି ଦରକାର ଯଦି ତୁମ ପାଖରେ ଯଦି ତୁମ ପାଖରେ ନାହିଁ ବୋଲି ଆମେ ତୁମେ କେଉଁଠୁ ଅରେଞ୍ କରି ଦେବ ହଉ କାଲି ହେଲେ ମୁଁ ପହଁଚୁଛି ସକାଳେ ଛଅଟା ବେଳକୁ ମୁଁ ଯିବି

ତୁମେ ଓଜନ କରିନଥିବ ମୁଁ ଗଲେ ଓଜନ କରିବା ହଉ ଠିକ୍ ଅଛି ମୁଁ କାଲି କି ପହଁଚୁଛି ହେଲା ସକାଳେ ହଉ ରଖୁଛି ହେଲେ